ମୁଁ କିଣି ଥିବା ଶାଢ଼ୀଟିର ଭଲ ଗୁଣ ଗୁଡ଼ିକ ହେଉଛି ଶାଢ଼ୀଟି ଦେଖିବାକୁ ସୁନ୍ଦର ପିନ୍ଧିବାକୁ ନରମ ଲାଗୁଛି ତା ରଙ୍ଗ ମଧ୍ୟ ଉଠୁନାହିଁ ବହୁତ ଭଲ ହୋଇଛି